ନିର୍ବାଚନ ସମୟରେ ଆମର ଆମେ ହଁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲୁ ପ୍ରତ୍ୟେକ ଦଳ ନିଜ ନିଜ ବିଷୟରେ ନିଜ ନିଜର ଖ୍ୟାତି ନିଜ ନିଜର ସମଥର୍ନ ପାଇଁ ଆମକୁ ଅନେକ ପ୍ରକାରର ଲୋଭାନୀୟ ଜିନିଷ ଦେଖାଇ ଥିଲେ ଯାହାକି ଟଙ୍କା ବାସଗୃହ ମଦ ମାଂସ ଏସବୁ ର ଲୋଭ ଦେଖେଇ ଆମକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ ତା ସହିତ ଅପର ପକ୍ଷ ରେ ଅପର ଦଳର ଲୋକ ମାନେ ସେମାନଙ୍କୁ ଯେଉଁ ଜୋର ଜବରଦସ୍ତୀ ରଖି ଭଙ୍ଗାରୁଜା ମାରପିଟ ଗୁଳି ହଣାକଟା ମରାମରି ଏ ସବୁ ଟଙ୍କା ଲୁଟ ବହୁତ ମାତ୍ରାରେ ଚାଲିଥିଲା ଏବଂ ଆମକୁ ମଧ୍ୟ କଥା ଦେଇଥିଲେ ଯେ ଆମର ନିର୍ବାଚନ ପରେ ସମସ୍ତ ସୁବିଧା ସୁଯୋଗ କରେଇ ଦେବେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମେ ଆମର କୌଣସି ସୁବିଧା ପାଇ ପାରିଲୁ ନାହିଁ